କାହିଁ ଆଏଲୁରେ ଭାଇ ଇଟା ସାର୍ ସୁରା ଟିକେ ରଖିଚେଁ ବୋ ବାବୁ କାଣା ନେବୁ ଯେ ତୁଇ ହଁ ପାନୀୟ ଅଛେ ଗ୍ରୋମର୍ ଅଛେ କ୍ୟାଲ୍ସିୟମ୍ ଅଛେ ପୋଟାସ୍ ଅଛେ ତାହାର୍ ପରେ ସବୁ ଜିନିଷ୍ ରଖିଚେଁ ବୋ ତୁଇ ଜେନ୍ଟା ନେବୁ ସେଟା ମୁଇଁ ଦେମି ହଁ ଗ୍ରୋମର୍ ଅଛେ ହଁ ଠିକ୍ ଅଛେ ପଚାଶ୍ ଟଙ୍ଗା ଲେଖା କେ ଜି ବୋ ହେଟା ହଁ ହଁ ବୋ ପଚାଶ୍ ଟଙ୍ଗା ଲେଖା ଏକ୍ ନମ୍ୱର୍ କାମ୍ କର୍ବା ସାର୍ ନେବୁ ବୋଲେ ତ ତର୍ ବଁ ବଁ ତାର୍ ଦବ୍ଦବେଇ ଯିବା ଇଟା ଏକ୍ ନମ୍ୱର୍ ଜିନିଷ୍ ଆଏରେ ବାବୁ ମୁଇଁ ହେନ୍ତା ଡ଼ୁପ୍ଲିକେଟ୍ ଫୁପ୍ଲିକେଟ୍ ସାର୍ ନାଇଁ ରଖେଁ ସବୁ ଏକ୍ ନମ୍ୱର୍ ଜିନିଷ୍ ମୋର୍ ଦୁକାନ୍ନୁ ଅଛେ ତୁଇ ଯେନ୍ଟା ନେବୁ ପାଞ୍ଚ୍ ଟଙ୍ଗା ଅଧିକା ପଛେ ଦେବୁ ତତେ ଠକା ଭଣା କିନ୍ତୁ ମୁଇଁ ନାଇଁ କରେଁ ଦେଖ୍ ୟୁରିଆ ଅଛେ ଗ୍ରୋମର୍ ଅଛେ କ୍ୟାଲିସିୟମ୍ ଅଛେ ପଟାସ୍ ଅଛେ ଆଁ ସବୁ ସାର୍ ମାନେ ମୁଇଁ ରଖିଚେଁ ହାଁ ତୁଇ ଯେନ୍ଟା ନେବୁ ଦେଖ୍ କେନ୍ଟା ପସନ୍ଦ୍ କରୁଚୁ କହ କେତେ କେ ଜି ଠିକ୍ ଅଛେ ନେ ହଁ ତିରିଶ୍ କେ ଜି ଦେଇଦଉଛେଁ

ହଁ ସବୁ ହେଇ ଅଶୀ କେ ଜି ହେଲା

ୟୁରିଆ ଆରୁ

ପଚାଶ୍ ହଁ ହଁ ବଲେ ତୁଇ ଦେଖ୍ ନେଇଜା ସାର୍ଟା ନେଇଜା ତୋର୍ ଘରେ ରଖ୍ବୁ ଇନୁ ନାଇଁ ରଖ୍ ମୁଇଁ ଦୁକାନ୍ ବନ୍ଦ୍ କର୍ମି ହଁ ହଁ ହଁ ହଁ ଆଉ ପାଏନ୍ କାଟିନେବୁ ଆର୍ ସାର୍ ଝିଟ୍ବୁ ପାଏନ୍ ଥାଇକରି ନାଇଁ ଝିଟ୍ବୁରେ ବାବୁରେ ହଁ ହେଟା ହେଲା ପନ୍ଦ୍ରଶ ଟଙ୍ଗା ଆର୍ ସେଟା ହେଲା ଦୁଇ ହଜାର୍ ଟଙ୍ଗା ସବୁ ହେଇକରି ପଇଁତିରିଶ୍ଶହ ଟଙ୍ଗା ଦେ ହଁ

ସବ୍ ହେଇକରି ପଇଁତିରିଶ୍ଶହ ଟଙ୍କା ହେଲା ଦେ

ହେଟା ପରେ ତତେ କହୁଚେଁବୋ ପାଏନ୍ ନାଇଁ ଥିବା ଆର୍ ସାର୍ ମାର୍ବୁ ଆର୍ ପଛେ ଦୁଇ ଦିନ୍ ଗଲେ ସାର୍ ଇ ପାଏନ୍ ଗଲାବୁ

ହଁ ଆଘ ପାଏନ୍କେ କାଟିନେବୁ ତାର୍ପରେ ସାର୍ ମାରିନେବୁ ଆର୍ ଦୁଇ ଦିନ୍ ଗଲାକି ପାଏନ୍ ବଲେଇନେବୁ

ଆର୍ ସବୁ ଭଲ୍ ଅଛୁ ତ ହଁ ଚାଷ୍ ଫାସ୍ ଟିକେ ଭଲ୍ କରି କର୍ରେ ବାବୁରେ ଆର୍ ଯହ ବୁଲା କିନ୍ଦ୍ରା ନାଇଁ କର୍ ଆଁ ହଁ ହଁ ହଁ ହଁ ହଁ ଠିକ୍ ଅଛେ ଠିକ୍ ଅଛେ